ଭାରତର ଏକ ଭାଷା ବହୁଳ ଦେଶ ଭାରତରେ ବିଭିନ୍ନ ପ୍ରକାର ଭାଷା ଅଛି ସେଥିମଧ୍ୟରୁ ବଙ୍ଗାଳୀ ହିନ୍ଦୀ ଓଡ଼ି ଓଡ଼ିଆ ଭାଷା ମଧ୍ୟ ଅଛି ଓଡ଼ିଆ ଭାଷା ବଙ୍ଗାଳୀ ହିନ୍ଦୀ ଭାଷା ମଧ୍ୟରେ ସାମଞ୍ଜସ୍ୟ ରହିଛି କେତେକ ଶବ୍ଦ ଓଡ଼ିଆ ବଙ୍ଗାଳୀ ହିନ୍ଦୀ ଭାଷାରେ ସମାନ ଲାଗେ ତଥା ଖେଲ ଖେଲ ଓଡ଼ିଆ ଓଡ଼ିଆରେ ଖେଳ କୁହନ୍ତି ହିନ୍ଦୀରେ ଖେଲ କୁହନ୍ତି ଏ ବଙ୍ଗାଲି ମଧ୍ୟ ଖେଲ୍ ବି କୁହନ୍ତି ସବୁ ଗୋଟିଏ ଧାରରେ ବୁଝି ହୁଏ ସବୁ ପାଣି ପାଣି ଜଲ୍ ଜଲ୍ କହନ୍ତି ଓଡ଼ିଆରେ ଜଲ୍ କହିଲେ ଜଳ ଜଲ୍ ଜଲ୍ କହିଲେ ପାଣି ସବୁ ଭାଷା ସାମଞ୍ଜସ୍ୟ ରହିଛି ବଙ୍ଗାଲୀ ବଙ୍ଗାଳୀ ବ୍ୟକ୍ତି ଓ ହିନ୍ଦୀ ଜାଣିଥିବା ଜଣେ ବ୍ୟକ୍ତି ଓ ଓଡ଼ିଆ ଭାଷା ଜାଣିଥିବା ଜଣେ ବ୍ୟକ୍ତି ନିଜ ନିଜର କଥାବାର୍ତ୍ତା ଅଳ୍ପ ବହୁତ ସମସ୍ତେ ବୁଝାବୁଝି ହୋଇପାରନ୍ତି କାହିଁକି ନା ସବୁ ଶବ୍ଦର ଭାବ ଟିକେ ଟିକେ ମିଶେ ସେଥିପାଇଁ ବଙ୍ଗାଳୀ ହିନ୍ଦୀ ଭଳି ଅଞ୍ଚଳର ଅନ୍ୟ ଭାଷା ସହିତ ଓଡ଼ିଆ ଭାଷା ମଧ୍ୟ ଜଡ଼ିତ ରହିଛି ସେଥିପାଇଁ ଆମେ ସମସ୍ତେ ନିଜେ ଗୋଟିଏ ଦେଶରେ ରହି ସମସ୍ତଙ୍କର ଭାଷା ବୁଝିବା ସମ୍ଭବପର ହୋଇପାରିଛି